ଆମେ ସାଧାରଣତଃ ବିଭିନ୍ନ ସମୟରେ ଅବସର ବିନୋଦନ ପାଇଁ କିଛି କାମ କରିଥାଉ ତା' ଭିତରେ କିଏ ତାସ୍ ଖେଳେ କିଏ ବାଡ଼ି ବଗିଚାରେ କାମ କରେ କିଏ ଟିଭି ଦେଖେ କିଏ ହସଖୁସି କରେ ତା' ଭିତରୁ ମୁଁ ଯଦି ମୋ କଥା କହିବି ମୁଁ ମୋ ଅବସର ସମୟରେ ସାଧାରଣତଃ ବାଡ଼ି ବଗିଚାରେ କାମ କରିବା ପାଇଁ ବେଶି ପସନ୍ଦ କରେ କାହିଁକିନା ବାଡ଼ି ବଗିଚାରେ ଯେଉଁ ଆମେ ଫଳଫୁଲ ଗଛ ଆମେ ଲଗେଇଥାଉ ସେ ବେଶି ଆନନ୍ଦ ଦିଏ ଆଉ ମୋର ଯେଉଁ ଗୋଟିଏ ଛୋଟିଆ ବଗିଚା ଅଛି ବା ଛୋଟିଆ ବାଡ଼ିଟିଏ ଅଛି ସେୟା ପୁରା ବାଉଣ୍ଡ୍ରି ୱାଲ୍ ସେଥିରେ ଅଛି ଆଉ ମୁଁ ସାଧାରଣତଃ ଯେତେବେଳେ ଅବସର ସମୟରେ ପାଏଁ ସଖାଳେ ହେଉ ସନ୍ଧ୍ୟାବେଳେ ହେଉ ସେହି ଗଛମାନଙ୍କ ଭିତରେ ପାଣି ଦେବାପାଇଁ ସାର ଦେବା ପାଇଁ ମାଟି ଖୋଳିବା ପାଇଁ ମୁଁ ବେଶି ପସନ୍ଦ କରେ କାହିଁକିନା ମୁଁ ଅଳ୍ପ ଗଛ ଲଗେଇଲେ ମଧ୍ୟ ଫୁଲଫଳ ଗଛ ସେଥିରେ ମୁଁ ସାର ପିଡ଼ିଆ କିଛି ଦିଏନି ଆଉ ଗୋବର ଖତ ଦିଏ ଆଉ ମାଟି ଭଲ ମାଟି ଉର୍ବର ମାଟି ଦିଏ ପାଣି ଠିକ୍ ସମୟରେ ଦିଏ ଆଉ ମୁଁ ସେହି ବାଡ଼ି ବଗିଚାରେ ବିଭିନ୍ନ ପ୍ରକାର ଶୀତଦିନିଆଁ ଫସଲ ମଧ୍ୟ କରିଛି ଯଥା ମଟର ଛୁଇଁ ଗଛ ଆଉ ପିଆଜ ରସୁଣ ଏହିସବୁ ଲଗେଇଛି ଆଉ ଫୁଲ ଭିତରେ ଗେଣ୍ଡୁ ଗଛ ଜିନିଆ ଗଛ ସେଗୁଡ଼ାକ ମଧ୍ୟ ଲଗେଇଛି ବିଭିନ୍ନ ପ୍ରକାର କଟିଂଗ୍ ଗେଣ୍ଡୁ ଆଉ କଦଳୀ ମଧ୍ୟ ମୋର ବର୍ଷକ ବାର ମାସ ମୋର ଯେଉଁ ବାଡ଼ି ବଗିଚା ଅଛି କଦଳୀଟା ମୋର ବା ବର୍ଷକ ବାର ମାସ ଅଛି ଆଉ ସବୁଠାରୁ ବଡ଼ କଥା ହେଉଛି ମାଙ୍କଡ଼ ଆମ ଗ୍ରାମରେ ଯେଉଁ ଉପଦ୍ରବ କରୁଛି ସେ ମାଙ୍କଡ଼ମାନଙ୍କ ପାଖରୁ ମୋ ବାଡ଼ିକୁ ରକ୍ଷା କରିବା ପାଇଁ ମୁଁ ଜାଲ ଘୋଡ଼େଇ ଦିଏଁ ଯେତେବେଳେ ସବୁ ମାଙ୍କଡ଼ ଆସିବେ ମୁଁ କ'ଣ କରେ ଜାଲ ଘୋଡ଼େଇ ଦିଏଁ ଆଉ ସେଇଟା ପାଣି ଦେବା ପାଇଁ ଆମର ଗୋଟାଏ ଛୋଟିଆ ଟିୟୁବଲ୍ ଅଛି ଯେହେତୁ ଆମର ନଈ କୂଳିଆ ଗାଁ ଆଉ ଟିୟୁବଲ୍ ସହଜରେ ପାଣି ଉଠିଯାଏ ଆମେ ବାଲ୍ଟିରେ ମଧ୍ୟ ସେହି ଗଛମାନଙ୍କରେ ଦେଉ ଆଉ ବଡ଼ କଥା ହେଉଛି ମୋତେ ପରିବାରର ଅନ୍ୟ ସଦସ୍ୟମାନେ ମୋତେ ଏଥିରେ ସାହାଯ୍ୟ କରନ୍ତି ସେମାନେ ମୁଁ ନଥିବା ବେଳେ ପାଣି ଦେଇଦିଅନ୍ତି ଆଉ କୌଣସି ଗଛ ଲଗେଇଲା ବେଳେ ଗାତ ଖୋଳି ଦିଅନ୍ତି ଆଉ ଯେଉଁଟାକି ସମସ୍ତଙ୍କ ସହଯୋଗରେ କାମଟା ହୁଏ ଆଉ ବାଡ଼ି ବଗିଚାରେ ଯେଉଁ ଫସଲଟା ହୁଏ ଯେଉଁ ଫଳଟିଏ ହେଉ ପନିପରିବା ହେଉ ସେଇଟା ଆମକୁ ଖାଇଲେ ବେଶି ଉପଦାୟ ଆମ ପାଇଁ କାହିଁକିନା ଏଥିରେ ସାର ପିଡ଼ିଆ ନଥାଏ ଆଉ ବେଶି ଖୁସି ମଧ୍ୟ ଲାଗେ ଆଉ ତାର ବାସ୍ନା ମଧ୍ୟ ବେସ୍ ଭଲ ହୁଏ ଅନ୍ୟ ପରିବା ଅପେକ୍ଷା